ବଗିଚା କାମ କରିବା ପାଇଁ ସାଧାରଣତଃ ଆମକୁ ଭଲ ଲାଗିଥାଏ କାରଣ ବଗିଚାରେ ଆମେ ବିଭିନ୍ନ ପ୍ରକାର ଫୁଲ ଲଗେଇଥାଉ ବଗିଚାରେ ବିଭିନ୍ନ ପ୍ରକାର ଫସଲ ମଧ୍ୟ କରିଥାଉ ସାଧାରଣତଃ ଫୁଲଟିଏ ଗଛ ଯେତେବେଳେ ଲଗାଉ ଆମେ ବାଗ ବଗିଚାଟିକୁ ପରିଷ୍କାର ରଖିଥାଉ ପରିଷ୍କାର ପରିଚ୍ଛନ୍ନ ରଖୁ ପ୍ରତ୍ୟେକ ଗଛ ହାତ ଲେଖାଏଁ ଛାଡ଼ି ଗଛ ଫୁଲ ଗଛ ଲଗେଇଥାଉ ଫୁଲ ହେଉଛି ମାଳିର କାମ ଆମେ ଚାହୁଁ ଯେ ମାଳିଟିଏ ହୋଇଯିବୁ ପାଇଁ ଫୁଲ ହଉଚି ଭଗବାନଙ୍କର ଆଦରଣୀୟ ଆଉ ପ୍ରତ୍ୟେକ ମଣିଷଙ୍କର ମଧ୍ୟ ଆଦରଣୀୟ ଆମେ ସେଥିପାଇଁ ଫୁଲ ବଗିଚାଟିକୁ ଏତେ ପରିଷ୍କାର ପରିଚ୍ଛନ୍ନ ରଖିଥାଉ ଯେ ବହୁତ ଲୋକ ଦେଖିଲେ ମଧ୍ୟ ବହୁତ ଲୋକ ବା ଫୁଲ ଏତେ ଆତ୍କୃଷ୍ଟ ଯେ ବିଭିନ୍ନ ପ୍ରକାର ଲୋକ ଯାଉଥିବା ଲୋକ ମଧ୍ୟ ଫୁଲକୁ ଦେଖିଲେ ରହିଯାଆନ୍ତି କାରଣ ଫୁଲଟିକୁ ସେ ଭଲ ଭାବରେ ଦେଖନ୍ତି ବା ଚାହିଁଥାନ୍ତି ସାଧାରଣତଃ ଫୁଲର ବାସ୍ନା ମଧ୍ୟ ଅଛି ଆମେ ମଲ୍ଲୀ ଗଛଟିଏ ଲଗେଇଲେ ମଧ୍ୟ ତାର ବାସ୍ନା ଚାରିଆଡ଼କୁ ମହକୁ ଥାଏ ଏଇ ବ ଗ୍ରୀଷ୍ମ ଦିନେ ମଲ୍ଲୀର ଗ୍ରୀଷ୍ମର ବସନ୍ତର ପବନ ସଙ୍ଗେ ମଲ୍ଲୀର ବାସ୍ନା ମଧ୍ୟ ଚାରିଆଡ଼କୁ ଛୁଟି ଚାଲେ ଆମେ ବଗିଚାରେ ପାଣି ଦେଉ ପିଡ଼ିଆ ମଧ୍ୟ ଦେଉ ଗଛରେ ପାଣି ଦିଅଉ ସବୁଦିନେ ବଗିଚା ସଫା କରୁ ପ୍ରତ୍ୟେକ ଫୁଲକୁ ଫୁଲରେ ପୋକ ଲାଗିଲା କଣ ଲାଗିଲା ତା ପାଇଁ ଔଷଧ ମଧ୍ୟ ସ୍ପ୍ରେ କରୁ ଫୁଲଟି କେମିତି ଭଲ ଯତ୍ନର ସ ଫୁଟିବ ଚାରିଆଡ଼କୁ ବଗିଚାରେ ସୁନ୍ଦର ଦେଖାଯିବ ଫୁଲକୁ ଦେଖି ମାଳି ମଧ୍ୟ ସିଏ ବି ଖୁସି ଅନୁଭବ କରିବ ଯାଉଥିବା ବାଟୋଇମାନେ ମଧ୍ୟ ଦେଖି ଫୁଲକୁ ବହୁତ ଆନନ୍ଦ ଅନୁଭବ କରିବେ ଫୁଲଟି ସମସ୍ତଙ୍କର ଆଦରଣୀୟ ହୋଇଥାଏ ଆମେ ଭଗବାନଙ୍କ ପୂଜାରେ ମଧ୍ୟ ଫୁଲ ଲଗେଇଥାଉ ଆମେ ମଧ୍ୟ ଫୁଲ ତୋଳିକିରି ଠାକୁରଙ୍କ ମଧ୍ୟରେ ଦିଅଉ ଆଉ ଫୁଲଟା ସମସ୍ତଙ୍କର ଆପଣୀୟର ହୋଇଥାଏ ଯାହାଫଳରେ କି ଆମେ ବଗିଚାରେ ପ୍ରତ୍ୟେକ ଦିନ ଗଛରେ ସକାଳେ ଓ ସନ୍ଧ୍ୟାରେ ପାଣି ଦେଉ ଏବଂ ଗଛକୁ ସଫା ସୁତୁରା ରଖୁ ପୋକ ଲାଗିଯାଇଥିବା ଗଛକୁ ଆମେ ଛିଣ୍ଡେଇ ଫୋପାଡ଼ି ଦେଉ ଡାଳରେ ପୋକ ଲାଗିଥିଲେ ତାକୁ ଆମେ କାଟିକିରି କରୁ ଔଷଧ ମଧ୍ୟ ସ୍ପ୍ରେ କରିଥାଉ ଔଷଧ ମାରିବା ଦ୍ୱାରା ପୋକ ଫୁଲ ଗଛରେ ପୋକ ମଧ୍ୟ ଲାଗେ ନାହିଁ ଫୁଲ ସୁନ୍ଦର ଦେଖାଯାଏ ଆଉ ସତେଜ ଦେଖାଯାଏ ଉଦୟ ହେଉଥିବା ସୂର୍ଯ୍ୟ ଆଡ଼କୁ ସବୁବେଳେ ସୂର୍ଯ୍ୟମୁଖୀ ଯିଏ ଯେଉଁ ଆଡ଼କୁ ସୂର୍ଯ୍ୟ ଉଦୟ ହେଇ ଚାଲନ୍ତି ବା ଅସ୍ତ ହେଇ ଚାଲୁଥିବେ ସୂର୍ଯ୍ୟମୁଖୀଟା ସେଇ ଆଡ଼କୁ ମଧ୍ୟ ମୁହଁ କରି କରି ଚାଲିଥିବ ଫୁଲର ଫୁଲଟା ଏତେ ଆପଣାର ଯେ ଆମେ କେମ୍ପା କୁଜା କଣା ଲୋକ ଯିଏ ଯେକୌଣସି ମଧ୍ୟ ସମସ୍ତଙ୍କର ଅତି ଆପ ଆପଣାର ହୋଇଥାଏ ଫୁଲ ଗଛଟିଏ ସେଥିପାଇଁ ଆମେ ବଗିଚାରେ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ମାଳି ଭାବରେ କାମ କରିବାକୁ ଚାହିଁଥାଉ ଫୁଲ ହେଉଛି ଆମର ସବୁଠାରୁ ଆଦରଣୀୟ ଅତି ପ୍ରିୟ ହୋଇଥାଏ